ଆମ ଅଞ୍ଚଳର ବିଧାୟକ ହେଉଛନ୍ତି ସେ ହେଉଛନ୍ତି ଭଲ ବିଧାୟକ ଆଉ ବର୍ତ୍ତମାନ ଏବେ ବି ଲାଗିବେ ବୋଲି ଚୁନାଓ ଆମେ ଯାହା ଜାଣିଛୁ ଆଉ ଜିତିବେ ବୋଲି ଆମର ଆଶା ଅଛି ସେ ହେଉଛନ୍ତି ବିଜେପିର ବିଧାୟକ ଜଣେ ଏବଂ ବହୁତ ଭଲ ଲୋକ ମଧ୍ୟ ଏବଂ ତାଙ୍କ ସାଙ୍ଗରେ ମୁଁ ମିଶିଛି କଥା ହୋଇଛି ଏବଂ ତାଙ୍କର କଥାବାର୍ତ୍ତା ବି ବହୁତ ଭଲ ବିହେବିଅର୍ ବି ବହୁତ ଭଲ ଅଛି ଆଉ ସେ କାମ ବି ତାଙ୍କର ବହୁତ ଭଲ ମାନେ ଲୋକଙ୍କ ପାଇଁ ଭଲପାଇବା ବହୁତ ଅଛି ଏବଂ କୋରାପୁଟ ପାଇଁ ଭଲପାଇବାଟା ବି ବହୁତ ଅଛି ଏବଂ ତାଙ୍କେ ସମସ୍ତଙ୍କୁ ନିଜର ଭାବନ୍ତି ତା'ପରେ ଯାହା ବି ଭଲ ମନ୍ଦ ସାହାଯ୍ୟ ହେଲେ କରନ୍ତି ମାନେ ନିଜ ଛଡ଼ା ଲୋକ ପାଇଁ ବି ଭଲ ଭାବନ୍ତି ଆଉ ରାସ୍ତା ରାସ୍ତା କାମ ବି ସବୁ ମାନେ ଭଲ କରିଛନ୍ତି ଆଉ ଆଶା ଅଛି ଆଗକୁ ବି ଭଲ କରିବେ ପାଣି ସମସ୍ୟା ଯାହା ଅଛି ତାହା ବି ଭଲ କରିବେ ଏବଂ ଯାହା ବି ଟିକେ ମଧ୍ୟ ଗାଁ ଲୋକମାନଙ୍କ ଭିତରେ ଯେତିକି ସମସ୍ୟା ଅଛି ସବୁ ପୂରଣ କରିବେ ଏବଂ ଦରକାର ପଡ଼ିଲେ ମାନେ ସାହାଯ୍ୟ ଯୋଗାଇବେ ମେଡ଼ିକାଲ୍ ଯାହା ବି ଅଛି ଆମ ଅସୁବିଧା କି ପ୍ରୋବ୍ଲେମ୍ ଅଛି ତାହା ବି ପୂରଣ କରିବେ ଆମର ଆଶା ଅଛି ଏବଂ ତାହା ସହିତ ପାଗ ପାଣି ସହ ଯାହା ବି ଆସିଅଛି କି ଆସିବ ତାହା ସାଙ୍ଗରେ ବି ମାନେ ସେମିତି ଗଠନ ହୋଇ ରହିବେ ଏବଂ ଭଲ ସାହାଯ୍ୟ କରିବେ ବୋଲି ଆମର ସେ ଆଶା ଅଛି ହେଇଗଲା